ଭାରତୀୟ ଚାକିରି ମାର୍କେଟ ଏବେ ବହୁତ ଖରାପ ଅବସ୍ଥାରେ ଚାଲିଅଛି ଏଠାରେ ବେକାରୀ ସମସ୍ୟା ଅଧିକ ଏବଂ ଏଥିପାଇଁ ନା ସରକାର ପ୍ରଶାସନ କେହି ବି କାର୍ଯ୍ୟରତ ନୁହଁନ୍ତି ସରକାରୀ ଚାକିରୀରେ ଆଉ ଜାତିଗତ ବାଧ୍ୟତାମୂଳକ ଏହାକୁ ବେଳେ ବେଳେବେଳେ ଏହାକୁ ନେଇ ଅନେକ ବାଦ ବିବାଦ ହେଉଥାଏ ନା ଚାକିରି ସହ ଅଭାବ ହେତୁ ବହୁ ସମ ବହୁ ସମସ୍ୟା ମଧ୍ୟ ବିଲୋପ ଘଟୁଛି ଯାହାକି ଏକ ବଡ଼ ସମସ୍ୟା ଭାରତରେ ଶିଳ୍ପକ୍ଷେତ୍ରର ଅଭାବ ଥିବା ହେତୁ ବେସରକାରୀ ଚାକିରି ମଧ୍ୟ ସୃଷ୍ଟି ହେବାଥା ହୋଇପାରୁନାହିଁ